ହଁ ମୁଁ ଆମ ଧାର୍ମିକ ପ୍ରଥା ସମ୍ବନ୍ଧୀୟ ଗୀତକୁ ପସନ୍ଦ କରେ ସବୁବେଳେ ଘରମାନଙ୍କରେ ଗୀତା ଭାଗବତ ପଢ଼ା ହୁଏ ଶ୍ରୀକୃଷ୍ଣଙ୍କର ବିଭିନ୍ନ ପ୍ରକାର ସବୁ ଗୀତାଗୁଡ଼ାକ ପଢ଼ା ହୁଏ ତାଙ୍କର ଯେଉଁ ଅସତ୍ୟ ଉପରେ ଧର୍ମର ବିଜୟ ତାକୁ ହିଁ ଆମେ ପଢ଼ି ଆନନ୍ଦ ଅନୁଭବ କରୁ ଗାଁମାନଙ୍କରେ ଭାଗବତ ଟୁଙ୍ଗି ଲାଗିଥାଏ ସେଠି ବୟସ୍କ ବୃଦ୍ଧବ୍ୟକ୍ତିମାନେ ବସି ଯେଉଁ ଭାଗବତ ଟିକକ ପଢ଼ନ୍ତି ସମସ୍ତେ ତାକୁ ଶୁଣିକି ନିଜର ଆନନ୍ଦ ଉପଭୋଗ କରିଥାନ୍ତି ଆଉ ତା' ଦ୍ଵାରା ମଧ୍ୟ କିଛି ପାପ କ୍ଷୟ ହୋଇଯାଏ ବୋଲି ଆମର ହିନ୍ଦୁଧର୍ମରେ ବିଶ୍ୱାସ ଅଛି ମୁଁ ମଧ୍ୟ ସନ୍ଧ୍ୟାବେଳେ ସବୁବେଳେ ପଢ଼ିଥାଏ ଭାଗବତ ଗୀତା ଆଉ ତାକୁ ପଢ଼ି ମୁଁ ନିଜର ଆନନ୍ଦ ପାଇଥାଏ ନିଜେ ଆଉ ସବୁବେଳେ ମୁଁ ଲକ୍ଷ୍ମୀଙ୍କର ମାଣବସା ଗୀତ ପଢ଼ିବାପାଇଁ ଭାରି ଭଲପାଏ ଏମିତିକି ଅଛି ବହୁତ ପ୍ରକାର ଶିବଙ୍କର ମଧ୍ୟ କିଛି ପୁରାଣ ଅଛି ମୁଁ ତାକୁ ପଢ଼େ ଡାକେ ଗଣେଶଙ୍କୁ ମଧ୍ୟ ମୁଁ ଡାକେ କିନ୍ତୁ ସବୁବେଳେ ମୁଁ ଘରେ ଭାଗବତ ଗୀତାଟି ସନ୍ଧ୍ୟାବେଳେ ପଢ଼ିଥାଏ ତାଙ୍କୁ ସବୁବେଳେ ମୁଁ ପଢ଼ି ଘରର ଏହାଦ୍ଵାରା ମଧ୍ୟ ଘରର କିଛି ଅବସ୍ଥା ଆମର ଦୂର ହୋଇଯାଏ ପିଲାମାନଙ୍କ ମନରେ ମଧ୍ୟ ଆନନ୍ଦ ଉଲ୍ଲସିତ ହୋଇଥାଏ ଯେ ଏହାଦ୍ଵାରା ଆମ ମନରେ ଯେଉଁ ଥାଏ ନକାରାତ୍ମକ ଶକ୍ତି ଇଏ ମଧ୍ୟ କିଛି ଦୂରେଇଯାଏ ମୁଁ ସବୁବେଳେ ପଢ଼େ ଲକ୍ଷ୍ମୀଙ୍କର ପୁରାଣ ଟିକିଏ ପଢ଼ୁଛି ନମସ୍ତେ କମଳା ମା'ଗୋ ସାଗର ଦୁଲଣୀ ନମସ୍ତେ ନମସ୍ତେ ଲକ୍ଷ୍ମୀ ବିଷ୍ଣୁଙ୍କ ଘରଣୀ ନମସ୍ତେ କମଳା ମାୟେ ଅତି ଦୟାବତୀ ସ୍ଥାବର ଜଙ୍ଗମ କୀଟ ଆଦି ପାଳୁ ନିତି